ଆମ ଆଖପାଖ ଅଞ୍ଚଳକୁ ଆମେ ସଫା କରିବା ପାଇଁ ଆଉ ସଫା କରୁ ପରିସ୍କାର ରଖୁ ଏବଂ ବ୍ଲିଚିଙ୍ଗ ବ୍ୟବହାର କରୁ ଏବଂ ଫିନାଇଲ ମଧ୍ୟ ବ୍ୟବହାର କରୁ